ପତ୍ର ପ୍ରେକ୍ଷାଳୟ ହେଉଛି ଆଇନକ୍ସ୍ ଆଉ ଇଏ ବି ଖୋଜୁଛି ଗ୍ୟାଲେରିଆରେ ଖୋଜୁଛି ଗୋଟେ ଆଇନକ୍ସ୍ ଯେମିତିକି ଏପଟେ ହିନ୍ଦୀ ଗୋଟେ ସିରିଏଲ୍ ଫିଲ୍ମ୍ ଦେଖିବ ଆଉ ଏପଟେ ଓଡ଼ିଆ ଗୋଟେ ଫିଲ୍ମ୍ ବି ଦେଖିପାରିବ ଦୁଇ ପଟେ ଦୁଇଟା ଦୁଇ ପଟେ ଦୁଇଟା ଦୁଇଟା ଲଗାଇପାରିବ ଦୁଇଟା ସ୍କ୍ରିନ୍ ଅଛି ଦୁଇଟା ସ୍କ୍ରିନ୍ ଲାଗିଛି ତା'ପରେ ପଇସା ବି ପାଞ୍ଚ ଶହ ଟଙ୍କାରୁ ଷ୍ଟାର୍ଟ୍ ହେଉଛି ଆମର ଯେତେ ବ୍ରାଣ୍ଡ୍ର ଯେତେ ଟିକେଟ୍ କରିପାରିବେ

ସୁବିଧା ସୁନ୍ଦର ମୂଲ୍ୟ ସୁବିଧା ବି ବସିବା ପାଇଁ ତା'ର ଏ ସି ଅଛି ତାର ବସିବା ପାଇଁ ସିଟ୍ ଭଲ ଭଲ ଦେଖିବାକୁ ସ୍କ୍ରିନ୍ ଆକାର ବି ବହୁତ ବଡ଼ ସ୍କ୍ରିନ୍ ଆକାର ଦେଖିବାକୁ ମୁଁ ବହୁତ ମନୋରଞ୍ଜନ ଭଳିଆ ଲାଗେ ଆଉ ତା'ର ବ୍ରାଣ୍ଡମାନ ହେଲା ସବୁଯାକ ସବୁ ଭଲ ବ୍ରାଣ୍ଡେଡ଼୍ର ସବୁ ସିଟ୍ ସବୁ ପଡ଼ିଥାଏ ଆଉ ତା'ର ମାଟେରିଆଲ୍ ସବୁ ବ୍ରାଣ୍ଡେଡ଼୍ ବ୍ରାଣ୍ଡେଡ଼୍ର ସବୁ ପଡ଼ିଥାଏ ସୁବିଧା ହଉଛି ଯେ ଆମେ ଟିକେଟ୍ ସୁବିଧାରେ ପାଇପାରୁଛୁ ସୁବିଧାରେ ଆରାମସେ ଆମେ ଫିଲ୍ମ୍ଟେ ଦେଖିପାରୁଛୁ ଆଉ ଆଇନ ଏବେ ନୂଆ ନୂଆ ଭଲ ଭଲ ନବୀନ ଆମର ଖୋଲିଛନ୍ତି ନବୀନ ଭଲ ଖୋଲିଛନ୍ତି ଫିଲ୍ମ ହଲ୍ ମାନେ ଆଉ ବହୁତ ଖୋଲିଥିବା ଦ୍ୱାରା ଆମେ ଗହଳି ମାନେ ନ ହେଇପାରୁନି ହାଲ୍କା ହାଲ୍କାରେ ଆମେ ଦେଖିପାରୁଛୁ ବହୁତ